ହଁ ମୁଁ ଭାବୁଚି ଗଣମାଧ୍ୟମ ଅଞ୍ଚଳରେ ଗ୍ରାମାଞ୍ଚଳରେ ବିଷୟରେ ଯଥେଷ୍ଟ ପ୍ରସଙ୍ଗ ଦେଖାଏ ସମ୍ବାଦ କାରଣ ଗଣମାଧ୍ୟମ ଆଲୋଚନା ହେଉଥିବା ପ୍ରସଙ୍ଗ ହେଉଛି ଯିଏ ନବୀନ ବାବୁ ଗୋଟେ ଭତ୍ତା କଲେ ତ ସେଇ ଭତ୍ତା ଷାଠିଏ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ମିଳୁଥିବା ପାଇଁ ସେମାନଙ୍କୁ ମିଳିପାରୁ ନାହିଁ ଯେ ଯେ ପାଇବା ପାଇଁ ଯୋଗ୍ୟ ସେ ଭତ୍ତା ସେମାନଙ୍କୁ ମିଳିପାରୁ ନାହିଁ କିଏ କଣ ସେ ଗୋଟିଏ ଇନ୍ଦିରା ଆବାସ ଯେଉଁ ମାନେ ପାଇବାକୁ ନିହାତି ହକଦାର ତାହାର ଯୋଗ୍ୟ ଇନ୍ଦିରା ଆବାସ ପାଇବାକୁ ଯିଏ ଯୋଗ୍ୟ ତାକୁ ମିଳିପାରୁ ନାହିଁ ଉପଯୁକ୍ତ ବ୍ୟକ୍ତିଙ୍କୁ ମିଳିପାରୁ ନାହିଁ କି ବିଜୁ ପଟ୍ଟନାୟକ ପକ୍କାଘର ନବୀନ ବାବୁଙ୍କ ସେ ଯେ ପାଇବା ପାଇଁ ଯୋଗ୍ୟ ତାକୁ ମିଳିପାରୁ ନାହିଁ ତ ଚାଉଳ ଯିଏ ପଇଁତିରିଶ କିଲୋ ଚାଉଳ ପାଇବା ପାଇଁ ଯୋଗ୍ୟ ତାକୁ ସଠିକରେ ମିଳିପାରୁ ନାହିଁ ଭତ୍ତା ଛତା ଯାହାକୁ ପାଇବାର ଯୋଗ୍ୟ ସେ ମିଳିପାରୁ ନାହିଁ ଏଇ ସବୁ ଯେ ଯେଉଁ ନପାଇକି ଯିଏ ସବୁ କିଛି ହଇରାଣ ହେଉଛନ୍ତି ଯେଉଁ ସବୁ ହଇରାଣର ସମ୍ମୁଖୀନ ହେଉଛନ୍ତି ସେଇଆ ହେଉଛି ଏହାର ପ୍ରସଙ୍ଗ ନିଶ୍ଚିତ ପ୍ରସଙ୍ଗ ଅଛି ଏଇ ମାଧ୍ୟମରେ ଗଣମାଧ୍ୟମର ଆଲୋଚନା ହେଉଛି ଏଇ ପ୍ରସଙ୍ଗ ମାଧ୍ୟମରେ